ଆମର୍ ଘରେ ଆମର୍ ଘରେ ଖେତ୍ ବହୁତ୍ ଜମି ବାଡ଼ି ମାନେ ଅଛେ ଆମ ଘରେ ଚାଷ୍ କର୍ସୁଁ ଏବେ ହଲ୍ ଲଙ୍ଗଲ୍ ନାଇଁ ଆରୁ ଆମେ ଟ୍ରାକ୍ଟର୍ ନେ ଲଙ୍ଗଲ୍ ଲଗେଇ କାଦୋ କର୍ସୁଁ ତା'ପ୍ରେ ପଲ୍ହା ଜଗାସୁଁ ମୁଗ୍ମାନେ ବୁନ୍ସୁଁ ସବୁ ଇ'ଟା କର୍ସୁଁ ଉଷୋ ଝିଟ୍ସୁଁ ଟ୍ରେ ମେସିନ୍ ମାନେ ସବୁ ଘିନିଛୁଁ ରଖିଛୁଁ ଉଷୋ ଝିଟ୍ସୁଁ ଚାଷ୍ ବହୁତ୍ ଭଲ୍ ସେ ବି ହେଉଛେ ଆରୁ ଇ'ଟା ଚାଷ୍ ବହୁତ୍ ବହୁତ୍ ଭଲ୍ସେ ହେଉଛେ ତା'ର୍ପରେ ମୁଗ୍ ମାନେ ବି ବୁନ୍ସୁଁ ମୁଗ୍ ମାନେ ହେଉଛେ ପାୱାର୍ ଟ୍ରିଲର୍ ଅଛେ ପଲ୍ହା ରୂଆ ମେସିନ୍ ବି ଅଛେ ସବୁଟା ଅଛେ ଭଲ୍ସେ ଚାଷ୍ ବାସ୍ ବି ହେଉଛେ ଆର୍ ଏଭେ ତ ମୁଗ୍ ବୁନିଛୁଁ ଫୁଲ୍ କଷିଁ ମାନେ ସବୁ ଧର୍ଲା ନ ଭଲ୍ସେ ମୁଗ୍ କଲେ ହେଲା ନ ଆରୁ ବିରି ବି ବୁନା ହେଇଛେ ବିରି ବି ଭଲ୍ସେ ହେଲା ନ